ହ ହ୍ୟାଲୋ ହଁ କିଏ କହୁଥିଲେ ହଁ କ'ଣ କାମ ଥିଲା କହୁନାହାନ୍ତି ନା ନା ମୁଁ ଚିହ୍ନି ନପାର୍ଲି ହଁ ହଁ ହଁ କଲିକତାରେ କଲକତାରେ ବହୁତ ରେଟ ଆଉ ଆପଣଙ୍କ ନା ଓହୋ ବୋଇଲେ ଏଇନେ ତ ବହୁତ ମାନ୍ଦା ଅଛି ଆଗରୁ ଗୋଟେ ଦୋକାନ ଥିଲା ଆଉ ସେଠି ଏବେ ଦୁଇ ଚାରିଟା ଦୋକାନ ହେଇସାରିଲାଣି ବହୁତ ଲସରେ ଚାଲିଛି ଏମିତି କରିକି ମୁଣ୍ଡ କିଛି କାମ କରୁନାଇଁ ସେଠି କ'ଣ ଶସ୍ତା ଅଛି ଆଉ କି କି ଚପଲର ଭେରାଇଟି ନାଁ କ'ଣ ହଁ ଆଉ ଲେଡ଼ିସ୍ମାନଙ୍କର ଲାଗି ନୂଆ ନୂଆ ଷ୍ଟାଇଲର ଅଛି ଓହୋ ଆଉ ଚପଲ ଗୋଟେକୁ କେତେ ରେଟ୍ ପଡ଼ୁଛି ସେଠି ହଉ ଠିକ୍ ଅଛି ଥରେ ଯାଇ ଓଡ଼ିଶାକୁ ବୁଲି ଆସିବା ଯଦି ଆଇଲ ହଁ ଏଠି ତ ବହୁତ ମାନ୍ଦା ଅଛି ଆଉ କେହି ବହୁତ ବଡ଼ ବଡ଼ ଦୋକାନ ଚାଲିଲାଣି ମୁଁ ଛୋଟ ଦୋକାନଠୁ ଆରମ୍ଭ କରିଥିଲି ଆଉ ହଉ ଦେଖିବା ଆଉ ଆସୁଛ ଏଠିକି ହଉ ଥରେ ବୁଲି ଆସିବା ଦେଖିକିରି ଦେଖିବା ଦେଖିବା ଆଉ ଏଠି କିଛି ବେପାର ହବନି ଆଉ ଓଡ଼ିଶାକୁ ଯାହାହେଲେ ଯାଇକି ଓଡ଼ିଶାରେ ଦେଖିବା ସେ ଇଆଡ଼େ ଟାଉନର ଆଉ ଗାଁ ଗହଲିର ସେ କିଛି ଫରକ ପଡ଼ୁନି କି ସେ ସେପଟେ ତ ହାଇ ହିଲ୍ ବାଲା ସମସ୍ତେ ଅଛନ୍ତି